ହଁ ହଁ କୋଉଠି ଯାଇଥିଲୁ ହଉ ହଉ ତୁ ଆସ ଯିବା ଯିବା ଯିବା ସେ ସାର୍ଙ୍କ ଆମର ଯିଏ ଅଛନ୍ତି ସିନିଅର୍ ଅଛନ୍ତି ସେ ସାର୍ଙ୍କ ପାଖକୁ ଯିବା ଟିକେ ଭଲ ବହି ପତ୍ର ଆଣିବା ଏଇ ଯୋଉ ଆମେ ସେଇ ଆମ ଯୋଉ ଲ ବିଷୟରେ ଟିକେ ଅଧିକା ଜାଣିବା ଆମେ ତ ଇଏ ଅଛେ ତା ସିନିଅର୍ ଜୁନିଅର୍ ଅଛୁ ନା ସିନିଅର୍ ସାଙ୍ଗରେ ସାଙ୍ଗରେ ବହିପତ୍ର କିଛି ଆଣିବା ଆସିବା ଲ'ର କିଛି ଜାଣିବା ଆଉ ତା'ର ଯୋଉ ଏବେ ଯୋଉ ଦେଖୁଛୁ ସରକାର ଆମର ଯୋଉ କଳକାରଖାନା ସୃଷ୍ଟି କରୁଛନ୍ତି ଚାରିଆଡ଼େ ଯୋଉ ଧୂଆଁ ଆପଣ ଛାଡ଼ୁଛନ୍ତି ଆଉ ଲୋକମାନେ ଲେବର୍ମାନଙ୍କୁ ଯୋଉ ହଇରାଣ କରୁଛନ୍ତି ସେମାନଙ୍କର ହେବ ଚାରିଆଡ଼େ ଇଣ୍ଡଷ୍ଟ୍ରି ଖୋଲୁଛନ୍ତି ତାଙ୍କୁ ଦେଉନାହାନ୍ତି ଠିକ୍ ତାଙ୍କର ତାଙ୍କୁ ଠିକ୍ ସେ ଦେଉନାହାନ୍ତି ମାନେ ତାଙ୍କର ଖାଇବା ପାଇଁ କି ତାଙ୍କର ସ୍ୱାସ୍ଥ୍ୟ ପାଇଁ କିଛି ଡ୍ରେସ୍ ଫ୍ରେସ୍ ସେମାନଙ୍କୁ କିଛି ଦଉନାହାନ୍ତି ଆମର ଯେତିକି ଆମେ ଦେଇପାରିବା ଆମେ ସେମାନଙ୍କର ଉପକାରରେ ଲାଗି ଲାଗି ପଡ଼ିବା ଆମେ ଯେତେବେଳେ ଆମ ଡ଼୍ୟୁଟିଟା କରୁଛେ ସେ ଡ଼୍ୟୁଟି ଆମେ କାହିଁକି ଇଏ କରିବା ଆଉ ସୁପ୍ରିମ୍ କୋର୍ଟ ଯୋଉ ଅର୍ଡ଼ର୍ ଦେଉଛନ୍ତି ସୁପ୍ରିମ୍ କୋର୍ଟ ଅର୍ଡ଼ର୍ ସେମାନେ ମାନେ ମାନୁନାହାନ୍ତି ନା ବୁଝିପାରୁଛୁ ଆଉ ବହି ପତ୍ର ସବୁ ବିଭିନ୍ନ ପ୍ରକାର ବହି ଅଛି ଆମେ ତାହା ସବୁ ଆଣିବା ପଢ଼ିବା ତାଙ୍କ ସାଙ୍ଗରେ ଆମେ ତାଙ୍କ ସାଙ୍ଗ ସାଙ୍ଗରେ ଲଢ଼ିବା ସରକାରଙ୍କ ସାଙ୍ଗରେ ହଉ ଶିଘ୍ର ଆସିବା ହଉ ଠିକ୍ ଅଛି ଆସନ୍ତୁ ମୁଁ ଏଠି ଅର୍ଡ଼ର୍ କରିବି ମୁଁ ଏଠି ବଜାରରେ ଠିଆ ହେଇଛି

ଲୋକମାନଙ୍କ ତ ଯୋଉମାନେ ସରକାର ଯାହା ମାନେ ଇଏ କରୁନାହାନ୍ତି ନା ଯେତେ ଲୋକମାନେ ଇଏ କରୁଛନ୍ତି ସରକାର ତାଙ୍କୁ ମାନେ ସବୁଥିରେ ମାନେ ସହଯୋଗ ଦେଉନାହାନ୍ତି ସେତିକି ସେ ନ୍ୟାୟ ପାଇବା କଥା କିଣି ପାରୁନାହାନ୍ତି ନା